ସମାଜରେ ନୃତ୍ୟଶିଳ୍ପୀମାନେ ସମ୍ମୁଖୀନ ହେଉଥିବା କିଛି ଆହ୍ୱାନଗୁଡ଼ିକ କ'ଣ ମାନେ ନୃତ୍ୟଶିଳ୍ପୀ ଆମର ବହୁତ ଭଲ ନାଚନ୍ତି ଆମର ଯେଉଁ ବହୁତ ଭଲ ନାଚିଥାନ୍ତି ସମସ୍ତେ ଆଉ ଆହ୍ୱାନଗୁଡ଼ିକ କ'ଣ ଜଣେ ନୃତ୍ୟ ଶିଳ୍ପୀଙ୍କ କୌଣସି ସଂଘର୍ଷ କାହାଣୀ ବିଷୟରେ କୁହ ଆଉ ନୃତ୍ୟଶିଳ୍ପୀ ଆମର ଓଡ଼ିଶୀ ନୃତ୍ୟ ଆମର ନାଚିଥାନ୍ତି ଆଉ ଯେହେତୁ ଆମର

ଗୋଟେ ନୃତ୍ୟ